ଜଳ ହିଁ ଜୀବନ ଅଟେ ଜଳରୁ ଜୀବର ଉତ୍ପତି ଜୀବ ଶରୀରର ସମସ୍ତ ପ୍ରକ୍ରିୟା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଳ ଉପରେ ହିଁ ନିର୍ଭର କରିଥାଏ ଜୀବନ ବଞ୍ଚିବା ଜଳ ବିନା ଅସମ୍ଭବ ଅଟେ ସେହି ଜଳ ଆଜି କ୍ରମାଗତ ଭାବରେ ହ୍ରାସ ପାଉଛି ଯାହାକି ମାନବ ସମାଜ ସଚେତନ ହୋଇ ଏହାର ସଂରକ୍ଷଣ ନକଲେ ତାର ପରିଣାମ ଭୟଙ୍କର ହେବାର ସମ୍ଭାବନା ଅଛି ଏଥିପାଇଁ ଜଳ ସଂରକ୍ଷଣ କରିବା ସମସ୍ତଙ୍କର କର୍ତ୍ତବ୍ୟ ପ୍ରତିବର୍ଷ ମାର୍ଚ୍ଚ ବାଇଶ ତାରିଖକୁ ବିଶ୍ୱଜଳ ଦିବସ ରୂପରେ ପାଳନ କରାଯାଏ ଚାଷ ପାଇଁ ମୁଖ୍ୟତଃ ହେଉଛି ଜଳ ଜଳ ବିନା ଚାଷ ଅସମ୍ଭବ ସ୍ଥାୟୀ ଜଳଯୋଗଣ ପାଇଁ ଜମିର ଉପର ଭାଗରେ କୌଣସି ପୋଖରୀ କିମ୍ବା ବନ୍ଧ ରହିବା ଦରକାର ଏବେ ରାଜ୍ୟସରକାରଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଜଳ ଉତ୍ସ ପାଇଁ ପ୍ରକଳ୍ପ ଉଦ୍ଘାଟିତ କରାଯାଉଅଛି ଏଥିପାଇଁ ଲୋକମାନେ ପ୍ରତିବର୍ଷ ଦୁଇଥର ଖରିଫ ଫସଲ ଏବଂ ରବି ଫସଲ ଚାଷ କରିପାରିଥାନ୍ତି ଏବଂ ଦୁଇ ପଇସା ମଧ୍ୟ ରୋଜଗାର କରନ୍ତି ଆମର ମୁଖ୍ୟ ସ୍ଥାୟୀ ଜଳଭଣ୍ଡାର ହେଉଛି ଜମ୍ବିରା ବନ୍ଧ ଯାହାକି ଦେଉଳି ବନ୍ଧ ଭାବରେ ପରିଚିତ ଏହି ବନ୍ଧରୁ କେନାଲ୍ ଯୋଗେ ବିଭିନ୍ନ ସ୍ଥାନକୁ ଜଳସେଚିତ ହୋଇଥାଏ କିନ୍ତୁ ଆମ ଅଞ୍ଚଳକୁ ଜମ୍ଭିରା ବନ୍ଧ ଆମ ଗ୍ରାମ ଦେଇ ପ୍ରଭାବିତ ହୋଇଥାଏ ମୁଖ୍ୟତଃ ଆମ ଗ୍ରାମର ଲୋକମାନେ ଏହି ନଦୀରୁ ଜଳକୁ ପାଇପ୍ ଯୋଗେ ଉଠାଇ ନିଜ ନିଜ ଜମିରେ ଜଳସେଚନ କରିଥାନ୍ତି